ଆମେ ଋଣ ହେଇଥିଲେ ଚିଟ୍ଫଣ୍ଡରୁ ଟଙ୍କା ଉଠାଇଲି ପଚାଶ ହଜାର ଟଙ୍କା ସେ ଟଙ୍କା ମୋ ଚାଷ ପାଇଁ ଉଠାଇ ଥିଲି ତା'ପରେ ଋଣ ହେଇଗଲି ତ ସେଥିପାଇଁ ସେ ଟଙ୍କାଟା ତା'ପରେ ମାସ ମାସରୁ ଚାରି ହଜାର ଟଙ୍କା କରି ବାନ୍ଧିବାକୁ ପଡ଼ନ୍ତି ତା'ପରେ ସେ ତା'ପରେ ଆମେ ସେ ଋଣ ଶୋଧ କରି ଦେଉଛନ୍ତି ଦେଉଛି ତା'ପରେ ସେ ଆଉ ଟଙ୍କା ଉଠାଇଲେ ସେଇଟା ଶୋଧ ଆସଡ଼ ହେଉଛନ୍ତି ଆଉ ସେ ଶୋଧ ଆସଡ଼ରେ ଦେବାକୁ ପଡ଼ୁଛନ୍ତି ଟଙ୍କା ଋଣ ଚିଟ୍ଫଣ୍ଡରେ ପଇସା ଉଠାଇଲେ ସେଇଟା ଶୁଦ୍ଧ ଅସଲରେ ଦେବାକୁ ପଡ଼ନ୍ତି